ହଁ ହେଲୋ ଭଲ ଅଛ ତୁମେ କେମିତି ଅଛ କ'ଣ କହିଲ ହଁ ଆଜି ଯିବା କଲେଜ୍

କାଲି କହିଥିଲ ହଁ ହଁ ଖାଇବା ଯାଇକି ମିଶିକି ହଇ ହଇ ସେ ପାଖେ ଯାଇକି ଖାଇବା ସେ ହୋଟେଲ୍ ଯାଇକି ଖାଇବା ମୁଁ ଗଲେ ହିଁ ସାଙ୍ଗ ହୋଇକି ଖାଇବା ଏକଲା ଖାଇ ଏକଲା ଭଲ ଲାଗେନି ମୁଁ ଗଲେ ସାଙ୍ଗ ମିଶିକି ଖାଇବା ହଁ ହଁ ମୁଁ ଗଲେ ଦୁଇଜଣ ମିଶିକି ଖାଇ ଆଉ ବସି ନାଇଁ ନାଇଁ ଏମିତି କିଏ ବି ନାଇଁ ମୁଁ ଆଉ ତୁ ଏକା ତୁମେ ଆଉ ମୁଁ ହଁ ହଁ ମୁଁ ଗଲେ ଦୁଇ ଜଣ ମିଶିକି ଖାଇବା ନା ଆଉ ହଁ ହଁ ଠିକଅଛି ଯିବା କ୍ଲାସ୍ ଖତମ୍ ହେଲେ ଏକା ଯିବା ନାଇଁ ମୁଁ ଯାଉଛି ରାସ୍ତାରେ ଅଛି ସେଥିପାଇଁ ହଁ ହଁ ମୁଁ ଯାଉଛି ଏଇନା ଯଷ୍ଟ ବାହାରିକି ରାସ୍ତାରେ ଅଛି ଯାଉଛି ହଁ ହଁ ଠିକଅଛି ଯିବା ତୁମେ କୋଉଠି ଯାଉଛ ସ୍କୁଟିରେ କି ସାଇକେଲ୍ ହଁ ହଁ ରାସ୍ତା ଆମ ଗାଁ ରାସ୍ତା ଭଲ ଅଛି ଗଲେ ହଁ ହଁ ଠିକଅଛି ଦେଖିକି ଯିବା ତୁମେ ଭଲରେ ଥାଅ ସେପାଖେ ମୁଁ ଯାଉଅଛି ହଁ ହଁ ହଁ ତୁମେ ଆଗରୁ ମଗେଇକି ରଖନା ମୁଁ ଯାଉଛି ଜଲ୍ଦି ଜଲ୍ଦି ଏବେ ଜଷ୍ଟ ପହଞ୍ଚି ଯାଉଛି ଯାଉଛି ଯାଉଛି ହଁ ହଁ ତୁମକୁ ଦେଖିଲି ତୁମେ ସେପାଖେ ଅଛନା ହଁ ଏଇତ ତୁମେ ଠିଆ ହେଇଛ ତୁମକୁ ଦେଖିଲି ରଖୁଛି କଲ୍ ରଖୁଛି